ଦୁଇ ଲକ୍ଷ ତିନି ହଜାର ପାଞ୍ଚଶହ ବାର ପାଞ୍ଚ ହଜାର ଦୁଇଶହ ଅଠାଅଶୀ ସାତ ହଜାର ପାଞ୍ଚଶହ ନବେ ନଅ ହଜାର ସାତଶହ କୋଡ଼ିଏ ପାଞ୍ଚଲକ୍ଷ ସାତହଜାର ତିନିଶହ ପଞ୍ଚାଅଶୀ